ହଁ ହ୍ୟାଲୋ ହଁ ମୋର ସେ ଯେଉଁ କାମଟା ହୋଇଥିଲା ସେଇଟା ଟିକେ କଣ ପ୍ରୋବ୍ଲେମ୍ ଥିବାରୁ ସେଇଟା ବାତିଲ୍ ହୋଇଯାଇଛି ହେଲେ ଏବେ ସେ ଟଙ୍କାଟା ଯାହା ଅଛି ସେଇଟା ରିଟର୍ନ କରିବାକୁ ପଡ଼ିବ

ସେ ଗୋଟେ କଣ ଅସୁବିଧା ହୋଇଯାଇଛି ସେ ଟ୍ରେନ୍ ସେଥିପାଇଁ ସେଇଟା ରିଟର୍ନ କରିବାକୁ ପଡ଼ିବ ରିଟର୍ନ କଲେ ଯାଇକି ତା'ପରେ ପୁଣି ମୁଁ ପୁଣି ଆଉ ଯାହାହେଲେ କରିବି ବ୍ୟବସ୍ଥା

ସେଇଟା ଗୋଟେ ଅସୁବିଧା ହୋଇଗଲା ଆଉ ସେଇଟା ସେଇଟା କ୍ୟାନସେଲ୍ କରିଦେଇଛି କ୍ୟାନସେଲ୍ ଆଉ ଯାହା ବାକି ପଇସା ରିଟର୍ନ କରିବାକୁ କହୁଛି ଆଉ ଯଦି କ୍ୟାନସେଲ୍ ହଁ ସେଇଟା କ୍ୟାନସେଲ୍ ହେଇପାରିଲେ ଭଲ ହୁଅନ୍ତା କାରଣ ମୁଁ ଏବେ ସେଇଟା ଯାଇପାରିବିନି ସେଇଟା କ୍ୟାନସେଲ୍ କରିଦେଲେ ଠିକ୍ ହୁଅନ୍ତା ହଁ ହଁ ସେଇପରା ଅସୁବିଧା ଗୋଟେ ହୋଇଯାଇଛି ଆଜ୍ଞା ହଉ ହଉ ତାନେ ସେଇଟା କ୍ୟାନସେଲ୍ କରିକି ଆଉ ଯାହା ରିଟର୍ନ କରିଦିଅନ୍ତୁ ପଇସା